ଭାରତରବଲିଉଡ଼ ଟଲିଉଡ଼ ଫ୍ୟାଶନ୍ ଟ୍ରେଣ୍ଡକୁ ସବୁଠାରେ ପ୍ରଭାବିତ କରିଛି ତାଙ୍କର ଅଭିନୟ ପୋଷାକ ସମସ୍ତଙ୍କୁ ପ୍ରଭାବିତ କରିଛି ଏବଂ ସମସ୍ତଙ୍କୁ ପସନ୍ଦ ମଧ୍ୟ ମୁଁ ଏକ ଚଳଚ୍ଚିତ୍ରରେ ସମାନ ପୋଷାକ ତିଆରି କରିବାକୁ ଚେଷ୍ଟା କରୁଛି ଏବଂ କରିପାରିବି ବୋଲି ମୋର ଆଶା ମଧ୍ୟ ଅଛି